ହ୍ୟାଲୋ ଚାନ୍ସେଲର ହୋଟେଲରୁ କହୁଥିଲେ କି ହଁ ମୁଁ ରାକେଶ କହୁଥିଲି ମୋତେ କିଛି ଖାଦ୍ୟ ଅର୍ଡ଼ର କରିବାର ଥିଲା ଦୟାକରି ଆପଣ ମୋ ଖାଦ୍ୟ ଗୁଡ଼ିକୁ ପଠାଇ ପାରିବେ କି ହଁ ଲେଖନ୍ତୁ ମୋତେ କିଛି ପରଟା ଏବଂ ଚିକେନ୍ ଦରକାର ଅଛି ଚାଇନିଜରେ ମୋତେ ଚାଓମିନ୍ ମନଞ୍ଚୁରିୟାନ୍ ଏବଂ ଚିଲ୍ଲି ଚିକେନ୍ ଦେବେ କିଛି ମେକ୍ସିକାନ୍ ଆଇଟମ୍ ଯେମିତିକି ଟାକୋସ୍ ମଧ୍ୟ ପଠାଇବେ ଏସବୁ କେତେ ଟଙ୍କା ହେଲା ଦୁଇହଜାର ଟଙ୍କା ଆଛା ଠିକ୍ ଅଛି କେତେ ସମୟ ଭିତରେ ଆସିକି ମୋ ପାଖରେ ପହଞ୍ଚିବ ଦଶଟା ବେଳେ ଠିକ୍ ଅଛି ଧନ୍ୟବାଦ